ଜଗତସିଂହପୁର ଜିଲ୍ଲାରେ ମୁଖ୍ୟ ଏବଂ ସାମାଜିକ କଲ୍ୟାଣର ବିକାଶ ହେଉଛି ଆମର ସରକାରଙ୍କ ତରଫରୁ ଶିକ୍ଷାର ଶିକ୍ଷାର ବ୍ୟବସ୍ଥା ଯେହେତୁ କି ଯେଉଁ ଫାଇପ୍ ଟି ସରକାର କଲେ ସେଥିଯୋଗୁଁ ପିଲାମାନଙ୍କୁ ପଢ଼ିବା କମ୍ପ୍ୟୁଟର ଡ୍ରେସ୍ ଏବଂ ପିଲାଙ୍କର ପଢ଼ିବା ଶୈଳୀ ଡେସ୍କ ବେଞ୍ଚ ଏସବୁର ସୁବିଧା ମିଳିପାରିଲା ତେଣୁ ସେମାନଙ୍କୁ ସୁବିଧାରେ ସବୁକିଛି ମିଳିପାରିଲା ତେଣୁ ଦାରିଦ୍ୟଟା ହ୍ରାସ ପାଇଲା ଆଉ ତାର ଏମିତି ଅନ୍ତୋର୍ଦୟ ଚାଉଳ ମିଳିଲା ଏବଂ ମହିଳାଙ୍କର ସ୍ଵୟଂ ସହାୟତା ଗୋଷ୍ଠୀ ସେମାନଙ୍କର ଉନ୍ନତିକରଣ ହେଲା ଏସବୁ ହେଉଛି